ପକ୍ଷୀ ଦେଖିବା ସମୟରେ ସବୁଠାରୁ ଅସ୍ୱାଭାବିକ ଏବଂ ବିରଳ ପକ୍ଷୀ ଗୁଡ଼ିକ ହେଉନ୍ତି ଚିଲ ଶାଗୁଣା ମୟୁର ଏବଂ ପେଚା ଘରଚଟିଆ ଇତ୍ୟାଦି ପକ୍ଷୀ ଗୁଡ଼ିକ ସବୁ ଆଉ ଦେଖିବାକୁ ମିଳୁନାହାନ୍ତି ଆଗରୁ ଚାଳ ଛପର ଘର ଥିଲା ଯେଉଁଠାରେ କି ଘରଚଟିଆ ମାନେ ତାଙ୍କର ବସା ତିଆରି କରି ରହୁଥିଲେ କିନ୍ତୁ ବର୍ତ୍ତମାନ ସମସ୍ତେ ପକ୍କା ଘର କରିଦେବାରୁ ପକ୍ଷୀମାନେ ଆଉ ଘର ତାଙ୍କର ବସା ତିଆରି କରିବା ପାଇଁ ସ୍ଥାନ ପାଉନାହାନ୍ତି ଏବଂ ତାଙ୍କ ସଂଖ୍ୟା କମିବାରେ ଲାଗଲାଣି ତା' ସହିତ ଆମର ପରିବେଶ ପ୍ରଦୂଷଣ ଯୋଗୁଁ ପକ୍ଷୀମାନଙ୍କ ସଂଖ୍ୟା ମଧ୍ୟ କମିଯାଉଛନ୍ତି ପକ୍ଷୀମାନେ ମରିଯାଉଛନ୍ତି ଏହା ସହିତ ଆମର ଗଛ ସବୁ କାଟି ଦିଆଯିବାରୁ ସେମାନେ ତାଙ୍କର ବସା ତିଆରି କରିନପାରି ରହିବା ପାଇଁ ସ୍ଥାନ ନ ପାରି ମଧ୍ୟ କେତେକ ପକ୍ଷୀ ମରିଯାଉଚନ୍ତି ଯାହାଫଳରେ ବର୍ତ୍ତମାନ ପକ୍ଷୀ ସଂଖ୍ୟା ବହୁତ କମ ବହୁତ କମ ପକ୍ଷୀ ଦେଖିବାକୁ ମିଳୁଛନ୍ତି